ରୋଷେଇ କରିବା କାମ କେବଳ ମହିଳାମାନଙ୍କର ନୁହେଁ ମୁଁ ଭାବେ କି ପୁରୁଷମାନେ ହିଁ କାମ ରୋଷେଇ କରିବା କାମ କାର୍ଯ୍ୟ କରିବା ଉଚିତ୍ କାରଣ କେବଳ ଗୋଟେ ସ୍ତ୍ରୀ ଲୋକ ହିଁ ରୋଷେଇ କରିବ ସେମିତି କିଛି ମାନେ ନାହିଁ ସେମିତି କିଛି ମାନେ ନାହିଁ ଗୋଟେ ପୁରୁଷ ବି ରୋଷେଇ କରି ପାରିବେ କାରଣ ମୁଁ ଘରର ଏତେ କାମ କରିବି ଖାଲି କଣ ରୋଷେଇ କରିବି ଆଉ ସେମାନେ ସ୍ୱାମୀ ଶଶୁର ଏମାନେ ସବୁ ଖାଇବେ ସେମାନେ ମୋର ବି କିଛି ଅସୁବିଧା ଅଛି ନା ନାଇଁ ମୁଁ ବି ମୋର ବି ଦେହ ଖରାପ ହେଲେ ମୋ ସାଙ୍ଗେ ସ୍ୱାମୀ ଟିକେ ମିଶିକି ସ୍ୱାମୀ ଟିକେ ମିଶିକି ରୋଷେଇ କରିଦେବେ କି ମୁଁ ସୋ ମାନେ ମୋର କଣ ହେଉଛି ମୁଁ ଟିକେ ରହିଯାଇଛି ଶୋଇପଡ଼ିଛି କି ବସିପଡ଼ିଛି ଆଉ ସ୍ୱାମୀ ଆସିକି ଟିକେ ଟିକେ ରୋଷେଇ କରିଦେବେ ଏମିତି ହିଁ କଲେ ସବୁଠୁ ଭଲ ହେବ ଖାଲି ନାରୀ ରୋଷେଇ କରିବେ ମାନେ ସେମିତି କିଛି ନାଇଁ ଘରର ଘରର ସବୁ ଅସୁବିଧା ଅସୁବିଧା ବି ଅଛି ସେଥିପାଇଁ କିଛି ବି କାହାର ଅସୁବିଧା ହେଲେ ପୁରୁଷମାନେ ବି ରୋଷେଇ କରିପାରିବେ ସେ ଶଶୁର ବି ରୋଷେଇ କରି ପାରିବେ ଦେଢ଼ଶୂର ବି ରୋଷେଇ କରିପାରିବେ ଦିଅର ବି ରୋଷେଇ କରି ପାରିବେ ସ୍ୱାମୀ ବି ରୋଷେଇ କରିବେ ସେମିତି କିଛି ନାଇଁ ମୁଁ ସେଥିପାଇଁ ଆମ ଘରେ ସମ ମୋ ଦେହ ଖରାପ ହେଲେ ମୋ ସ୍ୱାମୀ ରୋଷେଇ କରନ୍ତି ଶଶୁର ବି ରୋଷେଇ କରି ଦିଅନ୍ତି ଦିଅର ବି ରୋଷେଇ କରି ଦିଅନ୍ତି ମୋ ପୁଅ ବି ରୋଷେଇ କରି ଦିଏ ମୁଁ ମୁଁ ସେମାନଙ୍କର